ହ୍ୟାଲୋ ହଁ ମୁଁ ବିଶ୍ଵଜିତ କହୁଛି ଜଗତସିଂହପୁର ତିର୍ତ୍ତୋଲରୁ ଆଜ୍ଞା କୁହନ୍ତୁ ଆପଣ କଟକ ଓଲା ସାଇଟ୍ରୁ କହୁଛନ୍ତି ନା ଆଜ୍ଞା ହଁ କହୁଛି ନାହିଁ ମୁଁ ଗୋଟେ ଅର୍ଡ଼ର୍ କରିଥିଲି ଗୋଟେ କ୍ୟାବ୍ ଅର୍ଡ଼ର୍ କରିଥିଲି ଏପର୍ଯ୍ୟନ୍ତ ତ ପହଞ୍ଚି ନାହିଁ କହିପାରିବି କ'ଣ ପାଇଁ ପହଞ୍ଚି ନାହିଁ ଆଜ୍ଞା ଓଲାର ନମ୍ବରଟା କହିପାରିବେ କି ଆଜ୍ଞା ଓ ଡ଼ି ଏ ସି ୱାନ୍ ଫାଇଭ୍ ୱାନ୍ ନାଇନ୍ ଆଜ୍ଞା ଗୋଟେ ମିନିଟ୍ ହୋଲ୍ଡ଼ କରନ୍ତୁ ମୁଁ ଦେଖିକି କହୁଛି ଆଜ୍ଞା ତା'ର ଟିକେ ଗାଡ଼ି ଏବେ ରାସ୍ତାରେ ଖରାପ ହେଇଯାଇଛି ପଙ୍କଚର୍ ଅଛି ଆଉ କିଛି ସମୟ ଲାଗିବ ଆପଣ ଅପେକ୍ଷା କରିପାରିବେ ନା କ୍ୟାନସଲ୍ କରିବେ ନାହିଁ ନାହିଁ ମୋର ବହୁତ ଲେଟ୍ ହେଇଗଲା ଆଉ ରହିହେବ ନାହିଁ ଆପଣ କାମ କରନ୍ତୁ ଅନ୍ୟ ଏକ ଓଲା ବ୍ୟବସ୍ଥା କରନ୍ତୁ ନହେଲେ ମୁଁ ଦେଖିକି ଅଲଗା କିଛି ବ୍ୟବସ୍ଥା କରିଯାଉଛି ଏତେ ବହୁତ ସମୟ ଲେଟ୍ ହେଲେ ଆପଣ ପଇସାଟା ରିଟର୍ଣ୍ଣ କରିଦିଅନ୍ତୁ ମୋତେ ଏତେ ସମୟ ରହିହେବ ନାହିଁ ଠିକ୍ ଅଛି ଆପଣ ଯାହା ଠିକ୍ ଭାବିବେ ଆମେ ଆପଣଙ୍କ ପଇସା ଆପଣଙ୍କ ଆକାଉଣ୍ଟକୁ ରିଟର୍ଣ୍ଣ କରିଦେଉଛୁ ଏବଂ ଓଲା ମଧ୍ୟ କ୍ୟାନସଲ୍ କରିଦେଉଛୁ ଆପଣ ଯଦି ପୁନଃଶ ଆଉ କେବେ ହେଲ୍ପ ଆମର ହେଲ୍ପ ଚାହିଁବେ ଆମେ ମଧ୍ୟ ଆପଣ କରିବାକୁ ରାଜି ଅଛୁ ଆଜ୍ଞା ଧନ୍ୟବାଦ ଏବେ କିନ୍ତୁ ଓଲାଟା କ୍ୟାନସଲ୍ କରନ୍ତୁ ମୋର ବହୁତ ଲେଟ୍ ହେଇଗଲାଣି ଏବଂ ମୋତେ ଯିବାକୁ ପଡ଼ିବ ଧନ୍ୟବାଦ ଆଜ୍ଞା ଧନ୍ୟବାଦ ଆମ ସହିତ କଣ୍ଟାକ୍ଟ କରିଥିବାରୁ